ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ରହିଛି ଯାହା ଏକ କୋଣାର୍କ ମନ୍ଦିର କୋଣାର୍କ ମନ୍ଦିରକୁ ନିର୍ମାଣ ପାଇଁ ବାରବର୍ଷ ଲାଗିଥିଲା ଏହାର ନିର୍ମାତା ଥିଲେ ଲାଙ୍ଗୁଳା ନରସିଂହ ଦେବ ଯାହାକି ବାରଶହ ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା ଏବଂ ଏହି ମନ୍ଦିରର ମୁଣ୍ଡିକୁ ଟିକି ଛୁଆ ଧରମା ଯାହାକି ବାର ବର୍ଷର ଛୁଆ ଧରମା ଯାହାକି ମୁଣ୍ଡି ବାଡ଼େଇ ଦେଇଥିଲେ ଏବଂ ବାପାଙ୍କ ନାଁ ପାଇଁ ସିଏ ସେ ମନ୍ଦିରର ଉପରଟା ଚନ୍ଦ୍ରଭାଗ ନଦୀ ନଦୀ ଉପରେ ଡେଇଁକି ମରିଯାଇ ମୃତ୍ୟୁବରଣ କରିଥିଲେ ତାପରେ ଆମର ଓଡ଼ିଶାର ଏକ ରହିଛି ଚାରି ଧାମରୁ ଏକ ଧାମ ହେଉଛି ପୁରୀ ଯାହାକି ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜା ପାଏ ଜଗନ୍ନାଥ ମହାପୁରୁକୁ ପୂଜା ପାଏ ଏବଂ ଜଗନ୍ନାଥ ମହାପୁରୁ ଏକ ଐତିହାସିକ ଗୋଟେ ଯାହାକି ତାଙ୍କ ମନ୍ଦିର ଉପରେ କୌଣସି ପକ୍ଷୀ ଏବଂ ଉଡ଼େ ନାହିଁ ଏବଂ ବିପରୀତ ପବନର ବିପରୀତ ଦିଗରେ ପତକା ଉଡ଼ିଥାଏ ଏବଂ ସେ ମନ୍ଦିରରେ ଏକ ଇନ ବିଚିତ୍ରମୟ ଯେ ଯାହାକି ସମୁଦ୍ରକୂଳ ପାଖରେ ଥାଇକି ମଧ୍ୟ ମନ୍ଦିର ଭିତରେ ସମୁଦ୍ରକୂଳର କୌଣସି ଶବ୍ଦ ଶୁଭେ ନାହିଁ ଶୁଭେ ନାହିଁ ଏବଂ ଏମିତି ପୁରୀକୁ କେତେ ବିଚିତ୍ର ମୟା ବୋଲି କୁହାଯାଏ ଏମିତି ସବୁ ବିଭିନ୍ନ ପ୍ରକାର ବିଚିତ୍ର ମାୟାକୁ ପୁରୀକୁ ନି ପୁରୀ ବୋଲି କୁହାଯାଏ ଏବଂ ତା'ପରେ ଏବଂ